ମଣିଷ ଜୀବନଟା ହେଉଛି ପାଣି ଫୋଟକା ଏବେ ଅଛି ଏବେ ନାହିଁ କେତେବେଳେ କିଏ ଅଛି କେତେବେଳେ ନଥିବ ବର୍ଷେ ତଳେ ମୋ ଜେଜେମାଆ ତା'ଆଗଦିନ ଦେଖା କରିକି ଆସିଲି ତା'ପରଦିନ ରାତିରେ ଶୁଣିବାକୁ ପାଇଲି ଯେ ସେ ଆଉ ନାହାଁନ୍ତି ଏଇ ତିନିମାସ ଆଗରୁ ମୁଁ ଅଜାଙ୍କ ସହିତ ତାଙ୍କୁ ହସ୍ପିଟାଲରେ ଆଡ଼ମିଶନ କରିକି ଗଲି ସେ ଭଲ ଥିଲେ ଚାଲ ବୁଲ କରୁଥିଲେ ହଠାତ ଦୁଇଦିନ ପରେ ଚାଲିଗଲେ ଏମିତି ଗୋଟେ ଗୋଟେ ପରିସ୍ଥିତି ଆସେ ସବୁ ମାନେ ଆଚମ୍ବିତ କରି ଦିଏ ସମସ୍ତଙ୍କୁ ଛାତି ତଳେ ଦୃଶ୍ୟ ଭଳି